ଇଣ୍ଟରନେଟ୍ ଯେତେବେଳେ ଆମମାନଙ୍କର ଆରମ୍ଭ ହେଲା ଆଉ ସେହି ସମୟରେ ନିିଶ୍ଚିତ ଭାବରେ ଆମ ମାନଙ୍କର ଦେଶ ରାଜ୍ୟ ଆଉ ଅଧିକ ପରିମାଣରେ ସିଏ ବ୍ୟାପିଛି ଚାଲିଅଛି ସମସ୍ତ କ୍ଷେତ୍ରରେ କିନ୍ତୁ ଏହା ଆଗରୁ ଯଦି ଆମେ ଚିନ୍ତା କରିବା ଦେଖୁ ତା'ହେଲେ ଗୋଟେ ବିଷୟ ଜାଣିିବା ପାଇଁ ହେଲେ ଗୋଟେ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଲୋକମାନେ ଯାଉଥିଲେ ଆଉ ସେମାନେ ଯାତ୍ରା କରି ସେ ସ୍ଥାନରେ କିଛି ଅଧ୍ୟୟନ ବା କିଛି ପଣ୍ଡିତ ବା କିଛି ବୈଜ୍ଞାନିକ ମାନଙ୍କଠାରୁ ସେମାନେ ଶିକ୍ଷା ଗ୍ରହଣ କରିକି ସେମାନେ ଫେରୁଥିଲେ ଏବଂ ନିଜ ଜୀବନର ସେମାନଙ୍କର କାର୍ଯ୍ୟକଳାପ ଗୁଡ଼ିକୁ ବ୍ୟବହାର କରୁଥିଲେ କିନ୍ତୁ ବା କିମ୍ବା ଅନ୍ୟ କୌଣସି କୌଶଳ ଯୋଜନା ଦ୍ୱାରା ସେମାନେ ଶିଖି ପାରୁଥିଲେ କିନ୍ତୁ ଆଜିକାଲି ଯେତେବେଳେ ଇଣ୍ଟରନେଟ୍ ଦୁନିଆ ହେଇଯାଇଛି ନିଶ୍ଚିତ ଭାବରେ ଆମମାନଙ୍କର ଦେଶ ରାଜ୍ୟ ଅନେକ ବିଷୟ ବୃଦ୍ଧି ସହିତ ନିଜ ନିଜ ଘରେ ମଧ୍ୟ ପିଲାମାନଙ୍କର ପାଠ ପଢ଼ିବା ଏ ପ୍ରକାର ଅନେକ ବିଷୟରେ ଆଉ ଆମମାନଙ୍କର ଅଗ୍ରସର ଚାଲିକି ରହିଅଛି ଆଉ ଏହା ନିଶ୍ଚିତ ଭାବରେ ଗୋଟିଏ ବହୁତ ଗତମତା ବିଷୟ ଆମମାନଙ୍କ ପାଇଁ ହୋଇଅଛି